ହ୍ୟାଲୋ କେଉଁଠୁ କହୁଛନ୍ତି ସରୋଜ ଭାଇ ରେଷ୍ଟୁରାଣ୍ଟରୁ ତ ଆମେ ଶୁଣିଲୁ ଆପଣଙ୍କର କାଳେ ଭଲ ମିଠା ମିଳୁଛି ଆପଣଙ୍କ ଦୋକାନରେ ଆମେ ସେଥିପାଇଁ ଆପଣଙ୍କୁ କଲ କଲୁ ଆଉ ଆମର ଗୋଟେ ବାହାଘର ଅଛି ତ ସେଥିପାଇଁ ଆମକୁ କିଛି ଦରକାର ମିଠା ଭଲ ମିଠା ଦରକାରେ ଆଉ ଆପଣଙ୍କର କେତେ ପ୍ରକାରର ମିଠା ଅଛି ଆମେ ଯାଇକି ଆଣିଥାନ୍ତୁ ଆପଣ କହିଲେ ଭଲ ମିଠା ଥିବ ଯେ ବାସି ମାସି ଯେମିତି ନ ରଖିଥିବେ ଆମେ ଶୁଣିଲୁ ଆପଣଙ୍କ ଦୋକାନରେ କାଳେ ଭଲ ମିଠା ମିଳୁଛି ସେଥିପାଇଁ ଆମେ ଆପଣଙ୍କୁ ଫୋନ କଲୁ ଆଉ ଆମର ଝିଅ ବାହାଘର ଯେହେତୁ ଆମେ ଭଲ ମିଠା ବିଭିନ୍ନ ପ୍ରକାରର ଚାହୁଁଛୁ ସେଥିପାଇଁ କି କି ମିଠା ରଖିଛନ୍ତି ଆପଣ କୁହନ୍ତୁ ଆଉ ଆମେ ଯିବୁ ଆଣିବୁ ଆଉ ଆମ ଝିଅର ଯେହେତୁ ମିଠା ଭାର ଯିବ ସେଥିପାଇଁ ଆମେ ଶୁଣିଲୁ ଆପଣଙ୍କର ଭଲ ଦୋକାନ ଆମେ ଯିବାକୁ ଚାହୁଁଛୁ ଆଉ କେତେ ପ୍ରକାର ମିଠା ରଖିଛନ୍ତି କ'ଣ କ'ଣ କୁହନ୍ତୁ ଆଉ ମାନେ ଭଲ ଭେରାଇଟର ଯେମିତି ରସଗୋଲା ଗୁଲାବଜାମୁନ ଛେନାପୋଡ଼ ମୁଡ଼ୁକି ଜଲିପି ମାନେ ବିଭିନ୍ନ ପ୍ରକାରର ମିଠା ଯେମିତି ରଖିଥିବେ ଆଉ ହଉ ତାହେଲେ ଆମେ ପଠେଇବୁ କାହାକୁ ଦେଖିକି ଆପଣରେ ସବୁ ଥିରୁ ପ୍ୟାକ କରିଦେଇ ଥିବେ ଆମେ ପଠେଇକି ଆଣିକି ଆସିବୁ ଯାଇକି ଯେମିତି ଭଲ ମିଠା ଦେବେ ଆମକୁ ବାସି ଫାସି ଦେବେନି ହେଲା ଆମେ ସେଥିପାଇଁ ଆପଣଙ୍କୁ ଫୋନ କଲୁ କାହିଁକି ନା ଆପଣଙ୍କ ମିଠା କାଳେ ଭଲ ଶୁଣିଲୁ ବଜାରରେ ଭଲ ରେଷ୍ଟୁରାଣ୍ଟ ବି ଆପଣଙ୍କର ହଉ ତାହେଲେ ଆମେ ପଠଉଛୁ କାହାକୁ ଦେଖିକି ଆଉ ହଉ